ପ୍ରଥମ ଥର ଯେବେ ମୁଁ ରୋଷେଇ କରିଥିଲି ସେତେବେଲେ ଘରେ କେହି ନଥିଲେ ତୁ ଘରେ ବାହାରକୁ ଘର ଲୋକ ବାହାରକୁ ଯାଇଥିଲେ ଏବଂ ଘରଲୋକ ଆସିବା ପୂର୍ବରୁ ମୋତେ କହିଥିଲେ ଯେ ଚିକେନ୍ଟା ତୁ ରାନ୍ଧିଥିବୁ ଚିକେନ୍ ରାନ୍ଧିବା ପାଇଁ ମୁଁ କେମିତି ରାନ୍ଧିବି ବୋଲି ଭାବିଲି ଏବଂ ୟୁଟ୍ୟୁବ୍ ସହାୟତରେ ମୁଁ ଚିକେନ୍ ରାନ୍ଧିବାର ପ୍ରୟାସ କରିଲି ଏବଂ ଚିକେନ୍ ରାନ୍ଧିବା ପାଇଁ ହେଲେ କଢ଼େଇରେ ତେଲ ଗରମ କରିବାକୁ ପଡ଼େ ମୁଁ ତେଲ ଗରମ କରିଲି ଏବଂ ତେଲ ଗରମ କରିଲି ତେଲ ଗରମ ହେଲା ପରେ ମୁଁ ରସୁଣ ଏବଂ ଲଙ୍କାକୁ ଶୁଖା ଲଙ୍କାକୁ ମୁଁ ଭାଜିଲି ଟିକିଏ ତେଲରେ ପକାଇଲି ଏବଂ ସେଇଟା ଗରମ ହୋଇସାରିଲା ପରେ ମୁଁ ସୋରିଷ ଗୁଣ୍ଡଟା ସୋରିଷଟା ମୁଁ ଦେଇଦେଲି ଯେମିତି ମୁଁ ଜାଣିପାରିଲି ଯେ ଏହି ସୋରିଷ ଗୁଣ୍ଡଟା ଓ ତେଲ ଗରମ ହୋଇଯାଇଛି ତେଲ ଗରମ ହୋଇସାରିଲା ପରେ ମୁଁ ସେଥିରେ ଲଙ୍କା ଗୁଣ୍ଡ ମସଲା ଗୋଟା ମସଲା ଧନିଆ ଏବଂ ହଳଦୀ ଏବଂ ଇତ୍ୟାଦି ଲୁଣ ମୁଁ ଦେଇ ତାହାକୁ ମୁଁ ଟିକିଏ ଗରମ କରିଲି ଏବଂ ଭାଜିଲି ଏମିତି ମୁଁ ରାନ୍ଧିଲି ୟୁଟ୍ୟୁବ୍ ସହାୟତାରେ ଏବଂ ସେ ଯେତେବେଳେ ପୁରାପୁରି ମୋଟା ହୋଇ ଗରମ ଗୁରମା ହୋଇ ପୁରା ସବୁ ମିଶିଯାଇଥିଲା ସେତେବେଳେ ମୁଇଁ ମୁଇଁ ସେତେବେଳେ ମାଂସଟା ଚିକେନ୍ ଚିକେନ୍କୁ ମୁଁ ସେଇଥିରେ ପକାଇଲି କଡ଼େଇରେ ପକାଇଲି ଏବଂ ମୁଁ ଟିକିଏ ଘାଣ୍ଟିଲି ଚଟୁ ସାହାଯ୍ୟରେ ମୁଁ ଟିକିଏ ଘାଣ୍ଟିଲି ଏବଂ ଘାଣ୍ଟବାର୍ ପରେ ସେଟାକେ ମୁଁ ଟିକିଏ ପାଣି ରୁକିଦେଲି ଏବଂ ପାଣି ରୁକି ସାରିଲା ପରେ ସେଇଟା ମୁଁ ଥାଳି ଗୋଟେରେ ତାହାକୁ ଢାଙ୍କି ଦେଲି ଥାଳି ଢାଙ୍କି ସାରିଲା ପରେ ମୁଁ କିଛି ସମୟ ଯିବା ପରେ ମୁଁ ଖୋଲିଲି ଏବଂ ଆଉ ପିଟି ଚାଟୁ ଚଟୁ ସହାୟତାରେ ମୁଁ ଘାଣ୍ଟିଲି ଏବଂ ଘାଣ୍ଟିବା ପରେ ଗରମ ହୋଇଲା ବହୁତ ଗରମ ହେଲା ଫେନ୍ ମୁଁ ଥାଲି ଢାପିଦେଲି ଏବଂ ହୋଇସାରିଲା ପରେ ମୁଁ ଟିକିଏ ଛୋଟ ଜାଗାରେ ଟେଷ୍ଟ୍ କରିବା ପାଇଁ ଆଣିଲି ଏବଂ ସେଥିରେ ମୁଁ ବହୁତ ଖୁସି ଥିଲି ସେଥିରେ ଲୁଣଟା କମିଯାଇଥିଲା ଏବଂ ମୁଁ ଲୁଣଟା ଦେଲି ଏବଂ ସେ ଲୁଣଟା ଦେଇସାରିଲା ପରେ ସେଟାକୁ ମୁଁ ରାନ୍ଧିବାରେ ବହୁତ ଭଣିଆ ହୋଇଥିଲା ଏବଂ ମୁଁ ଘରଲୋକଙ୍କୁ ଦେଲି ଖାଇବା ପାଇଁ ଘରଲୋକ ଆସିଲେ ଘରକୁ ଏବଂ ମୁଁ ଘରଲୋକକୁ ଦେଇଥିଲି ମୁଁ ଭାତକୁ ମଧ୍ୟ ରାନ୍ଧିଥିଲି ଏବଂ ନିଜେ ଭାତ ରାନ୍ଧିଥିଲି ମୁଁ ଭାତ ରାନ୍ଧିବା ଆଗରୁ ଜାଣିଥିଲି ବୋଲେ ୟୁଟ୍ୟୁବ୍ ସହାୟତରେ ମୁଁ ଜାଣିଥିଲି ଏବଂ ସେ ଭାତଟା ଘରଲୋକେ ଏବଂ ଚିକେନ୍ଟା ଘରଲୋକେ ଖାଇଲେ ଏବଂ ସେ ଘରଲୋକ ଏମିତି ଭଲ ଉତ୍ସୁକ ହେଲେ ଏବଂ କହିଲେ ତୁ କେମିତି ଏନ୍ତା ଏତେ ଭଲ ଟେଷ୍ଟି ରାନ୍ଧିଛୁ ମୁଁ କହିଲି ୟୁଟ୍ୟୁବ୍ ସହାୟତରେ ମୁଁ ଏମିତି ରାନ୍ଧି ପାରିଛି ଏବଂ ମୋତେ ଏତେ ଖୁସି ଲାଗ୍ଲା ଯେ ମୁଇଁ ପୁରାପୁରି ବହୁତ ଖୁସି ହୋଇଯାଇଥିଲି ଏବଂ ୟୁଟ୍ୟୁବ୍କୁ ମୁଁ ୟୁଟ୍ୟୁବ୍କୁ ଧନ୍ୟବାଦ ଦେଲି ଏବଂ ଏହି ୟୁଟ୍ୟୁବ୍ ସହାୟତାରେ ମୁଁ ଏ ରୋଷେଇଟା କରିବା ମୋତେ ଏତେ ଖୁସି ଲାଗିଥିଲା ବହୁତ ଖୁସି ଲାଗିଥିଲା